କୁଡ଼େ ହଜାର୍ ଦୁଇଶ ବୟାଲିଶ୍ ଉନେଇଶ୍ ହଜାର୍ ଚାର୍ଶ ଚବିଶ୍ ବତିଶ୍ ହଜାର୍ ଦୁଇଶ ଅଠସ୍ତୁର୍ ଆରୁ ବୟାଲିଶ୍ ବୟାଲିଶ୍ ହଜାର୍ ଦୁଇଶ ବାବନ୍ ବାଇଶ୍ ହଜାର୍ ଦୁଇଶ ଅଠାଅଶ୍ ଅଠାବନ୍